ଆମେ ନିଜ ବାଡ଼ି ବଗିଚାରେ ଲଗାଇଥିବା ଗଛ ସବୁ ପ୍ରସ୍ଫୁଟିତ ହେଲେ ବହୁତ ଆନନ୍ଦ ଲାଗେ ଆମେ ଚିନ୍ତା କରୁ ଯେ ଆମର ଏତେ ଦିନର ପରିଶ୍ରମ ବୃଥା ଯାଇନାହିଁ ଓ ତାହାର ଫଳ ସ୍ଵରୂପ ଏହି ଫୁଲଗୁଡ଼ିକ ଫୁଟିଥାଏ ଏହି ଫୁଲଗୁଡ଼ିକର ରଙ୍ଗ ବାସ୍ନା ଆମକୁ ବହୁତ ଆନନ୍ଦ ଦେଇଥାଏ ଓ ଆମ ମନକୁ ଶାନ୍ତି ଦେଇଥାଏ ଏହି ଫୁଲଗୁଡ଼ିକୁ ନେଇ ଆମେ ଭଗବାନଙ୍କ ପୂଜା କରିବା ସହିତ ନିଜ ଗଭାରେ ମଧ୍ୟ ସଜାଇଥାଉ